ଏପ୍ରିଲ ଏକ ଦୁଇହଜାର ଛ ଦୁଇହଜାର ଛଅ ସେପ୍ଟେମ୍ବର ବାର ଦୁଇହଜାର ପାଞ୍ଚ ନଭେମ୍ବର ବାର ଦୁଇହଜାର ବାଇଶି ଡିସେମ୍ବର ପଚିଶି ଦୁଇହଜାର ସତର ଅଗଷ୍ଟ ବାର ଦୁଇହଜାର ତେଇଶି